ଆଜ୍ଞା ରୁପାଲୀ ଛକରେ ତମ ଦୋକାନ ତ ଚାଟ୍ ଦୋକାନ ଆଚ୍ଛା ରୁପାଲୀ ଛକରେ କେଉଁ ସାଇଡ଼୍ ରମାଦେବୀ ପାଖ ସାଇଡ଼୍ ନା ଏପଟ ସାଇଡ଼୍ଟା ଆଚ୍ଛା ଆଚ୍ଛା ଆଉ ଆପଣ କ'ଣ ଭଲ ଚାଟ୍ ଦଉଛନ୍ତି ସମସ୍ତେ କହୁଛନ୍ତି ଭଲ ହୁଁ କ୍ୱାଲିଟି ଅଛି ହଁ ହଁ ଆମେ ଯାଇଥିଲେ ଜଣେ ଖାଏ ମୁଁ ସବୁବେଳେ ଯାଇକି ଯେ ଆମ ସାଙ୍ଗମାନେ କାଲି ଯାଇଥିଲେ ଆଉ କହିଲେ ଏଇଠି ଚାଟ୍ ଖାଉଛନ୍ତି ଆଉ ଏଇଠି ଚାଟ୍ କ'ଣ କାଲି ଭଲ କରିନଥିଲେ ଚାଟ୍ଟା ଚା ହଁ ଆଚ୍ଛା ହେଉ ଆପଣ ଯୋଡ଼େ ପାର୍ସଲ୍ କରିବେ ଆଉ ଗୋଟେ ଖାଇବାକୁ ଦେବେ ଆଉ ଆପଣ ଆପଣ ଚାଆ ପାପୁଡ଼ି ଚାଟ୍ ଦେବେ ହ୍ୟାଲୋ ଫୁଲ୍ ଫୁଲ୍ ଦେବେ ଆଉ ଦୁଇଟା ଫୁଲ୍ ବାନ୍ଧିବେ ଫୁଲ୍ ଗୋଟେ ଖାଇବାକୁ ଦେଇଦିଅ ଆଉ ଦୁଇଟା ଫୁଲ୍ ବାନ୍ଧି ଦିଅ ଆଚ୍ଛା ତମେ ଚାଟ୍ରେ କ'ଣ ପକଉଛ ଆଉ କ'ଣ ଲଙ୍କା ନା ରାଗ ରାଗ ହଁ ବନାନ୍ତୁ ଭଲସେ ବନାନ୍ତୁ ଆପଣ କାଲି ଭଳିଆ କାଲି ଭଲ ଲାଗିଲାନି ଗଲୁ କେତେରେ କେତେ ପଇସା କେତେ ପଇସା ନେଉଛନ୍ତି ଚାଟ୍ ଲୁଣିଆ ଲୁଣିଆ ନା କାହିଁ ଖରାପ କରୁଛ ତମର ତ ଭଲ ନାଁ ଅଛି ଚାଟ୍ ଦୋକାନ ଦେଇଛ ନାଁ କାଇଁ ଖରାପ କରୁଛ ଭଲସେ ଦିଅ କ'ଣ ଚାଟ୍ରେ ତମେ କ'ଣ କ'ଣ ପକାଉଛ କେଉଁ ମସଲା ପକଉଛ ଆଚ୍ଛା ହଉ ଭଲସେ ବନାନ୍ତୁ ଆଉ ଆଉ ଆଗୁରୁ ଆଗୁରୁ ତମ ଦୋକାନରେ କିଏ ବସୁଥିଲା ଆଉ ଜଣେ କିଏ ବସୁଥିଲେ ଭାଇ କେହି ନାହାନ୍ତି କି ଆଚ୍ଛା ଆଚ୍ଛା ଆଉ ତମର ଗୋଟିଏ ଚାଟ୍ ଦୋକାନ ନା ଯାତାରା ଫାତରାରେ ଲଗାଉଛ ଚାଟ୍ ଫାଟ୍ ଦୋକାନ ତମେ ଚାଟ୍ କ'ଣ ପାର୍ସଲ୍ ଦେଉଛ କି ୟୁଟ୍ୟୁବ୍ ହଉ ଆଚ୍ଛା ଆଚ୍ଛା ବନାନ୍ତୁ ଆଉ ଭଲସେ ଆଚ୍ଛା ଆଚ୍ଛା ବନାନ୍ତୁ ବନାନ୍ତୁ ଭଲସେ ବନାନ୍ତୁ ହଁ ଭଲ ତ ଦେଖାଯାଉଛି ଆଉ ଖାଇବା ଆଉ ଦିଅନ୍ତୁ ଆଉ ହଁ ହଁ ପାର୍ସଲ୍ ବାନ୍ଧି ଦିଅନ୍ତୁ ହଁ ଭଲ ଅଛି ଚାଟ୍ ତମର ଭଲ ଅଛି ଆଉ ଭଲ

ରାଗ ରାଗ ନା ସବୁଥିରେ ରାଗ ପକାନ୍ତୁ ରାଗ ହଁ ଟମାଟୋ ସସ୍ ଚିଲି ସସ୍ ଯାହା ଆପଣଙ୍କୁ ଭଲ ସବୁ ଲାଗିବ ସେମିତି ଦିଅନ୍ତୁ ଆଉ କାଲି ଆମର ସାଙ୍ଗ ସାଥି ସବୁ ଆସିବେ କାଲି ଦୁଇ ଚାରିଜଣ ଖାଇବେ ଆଉ ହାଁ ଆଚ୍ଛା ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଆ ବଢ଼ିଆ ଟେଷ୍ଟ୍ ଅଛି ଆଚ୍ଛା ଠିକ୍ ଅଛି କେତେ ପଇସା ହେଲା ଆଚ୍ଛା ଠିକ୍ ଅଛି ଆଉ ବଢ଼ିଆ ଅଛି ଟେଷ୍ଟ ଅଛି ଆଉ ମୁଁ କେତେବେଳେ ଆସିବି ଖାଇବି ବାନ୍ଧି ଦିଅନ୍ତୁ ଆଜ୍ଞା ଆଜ୍ଞା ହେଉ